ହ୍ୟାଲୋ କିଏ କହୁଥିଲେ ହଁ ଏ କେତେ କେଜି ନେବି ଆପଣ ହଁ ଆମର ମଟନ୍ ଅଛି ଚିକେନ୍ ବି ଅଛି ନାଇଁ ନାଇଁ ନାଇଁ ନାଇଁ ଆମର ମାଛ ଅଣ୍ଡା ନାହିଁ ଖାଲି ମଟନ୍ ଆଉ ଚିକେନ୍ ଚିକେନ୍ କେଜି ରହୁଛି ଦୁଇଶହଅଶୀ ଟଙ୍କା ପାଞ୍ଚଶହ ସତୁରି

ଆପଣ ଗୋଟେ କୁଇଣ୍ଟାଲ ନେଲେବି ଆମର ଯେତିକି ମଟନ୍ ରେଟ୍ ଅଛି ମୁଁ ସେତିକି କହିବି ଆପଣଙ୍କୁ ନା ଆମ ଏରିଆରେ ଯେତିକି ମଟନ୍ ରେଟ୍ ଅଛି ମୁଁ ସେତିକି କହିବି ଆପଣଙ୍କୁ ଆପଣ ଆସିକି ପ୍ରଥମେ ଦେଖନ୍ତୁ ଆମ ମଟନ୍ ଯଦି ଭଲ ନ ଲାଗିବ ଆପଣ ସେଇ ହିସାବରେ ପଇସାଟା ଦେବେ ନି ନା ନା ଆମର ଏତେ ରେଟ୍ କମାଇ ପାରିବୁନି ପାଞ୍ଚଶହ ଟଙ୍କା ପାଞ୍ଚଶହ ସତୁରି ଅଶୀରେ ଏତେ ରେଟ୍ ସତୁରି ଅଶୀ ଟଙ୍କା କମାଇଦେଲେ ମୁଁ କେତେ ଟଙ୍କା ଲାଭ ପାଇବି ଆପଣ ନିଜେ କହିଲେ ମୁଁ ଆପଣଙ୍କୁ ଏତେ ଟଙ୍କା କମାଇଦେବି ଗୋଟା ଦେଲେ ବି ମୁଁ ଏଇଠି ସତୁରି ଅଶୀ ଟଙ୍କା ଗୋଟା ଛେଳି ପିଛା କଟାଇଦେବି ତାହେଲେ ମୁଁ କେତେ ଟଙ୍କା ଲାଭ ପାଇବି ମୋ ଦୋକାନ ତ ବୁଡ଼ିଯିବ ମୁଁ ଆପଣଙ୍କୁ ଦେଲେ ଆପଣଙ୍କ ଭଉଣୀର ବାହାଘର ହେଇଗଲେ ବି ମୋର କ'ଣ ଲାଭ ରହିଲା କହୁନାହାନ୍ତି ଦେଲେ ବି ଆପଣ ନିଜେ କୁହନ୍ତୁ ଆପଣ ଜଣେ ବ୍ୟବସାୟୀ ହେବେ ଆପଣଙ୍କ ଦୋକାନରୁ ଆସି ଏତିକି ଟଙ୍କା କାଟି ଦେବେ ଆପଣ କ'ଣ କରିବେ ତାହେଲେ ଆପଣ ମୋ ଜାଗାରେ ରହିକି କୁହନ୍ତୁ ନିଜେ ଆପଣ କେମିତି କ'ଣ ଆପଣ ଆସନ୍ତୁ ଅତିବେଶୀରେ ମୁଁ ଦଶ ଟଙ୍କା କୋଡ଼ିଏ ଟଙ୍କା କାଟି ଦେଇ ପାରେ ସତୁରି ଅଶୀ ଟଙ୍କା ତ କେବେ କାଟି ହବନି ନା ହଁ ଆପଣ କଥା ମୋ କଥା ରହୁ ପାଞ୍ଚଶହ ପଚାଶ ଟଙ୍କା ରହୁ ଆଉ ଆଁ ଯେତେ ଆପଣଙ୍କ ଇଚ୍ଛା ଆପଣ ଯେତେ ପଚାଶ କେଜି ନେଇପାରିବେ ଗୋଟେ କୁଇଣ୍ଟାଲ ବି ନେଇପାରିବେ ଆପଣ ଯେତେ କହିବେ ସେଇ ହିସାବରେ ମୁଁ ଆଜି ରାତିରେ ଖାସି ମଗାଇ ଦେଇକି ରଖିଦେଇଥିବି ଆପଣ ସକାଳୁ ଆସିକି ନେଇଯିବେ ଆଚ୍ଛା ଆସନ୍ତୁ ଆସନ୍ତୁ ହଉ ଠିକ୍ ଅଛି ଆପଣ ବଡ଼ିଭୋରୁ ଆସିବେ ମୁଁ ଶନିବାର କି ଶୁକ୍ରବାର ରାତିରେ ଆଣିକି ରଖିଦେଇଥିବି ଆପଣ ରବିବାର ବଡ଼ିଭୋରୁ ଆସିକି ନେଇଯିବେ ଆଉ କଟା ନେବେ ନା ଗୋଟା ନେବେ କହିଲେ ଆପଣ ତାହେଲେ କଟା ନେବେ ହଉ ଠିକ୍ ଅଛି କଟା ନେବେ ତାହେଲେ କଟା ଯିଏ କାଟିବ ତାଙ୍କ ମଜୁରୀଟା ବି ଆପଣ ଦେଇଦେବେ